ଭାରତରେ ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ପର୍ବ ଗୁଡ଼ିକ ହେଉଛି ରଥଯାତ୍ରା ଦଶହରା କାଳୀପୂଜା ଇତ୍ୟାଦି ଆମେ ସାଧାରଣତଃ ରଥଯାତ୍ରା ବାର୍ଷିକ ହିନ୍ଦୁ ପର୍ବ ଯାହାକି ଓଡ଼ିଶାର ପୁରୀରେ ଆରମ୍ଭ ହୋଇଥିଲା ସାରଣ ସାଧାରଣତଃ ଜୁନ୍ ଜୁଲାଇରେ ଆଶାଢ଼ର ଚନ୍ଦ୍ରମା ଅ ର ଦ୍ୱତୀୟ ଦିନରେ ଅନ୍ଧକାର ଚତୁର୍ଦ୍ଦଶର ଦ୍ୱତୀୟ ଦିନରେ ଏହି ପର୍ବ ସମଗ୍ର ଓଡ଼ିଶାରେ ପାଳନ କରାଯାଇଥାଏ ଏହି ମହୋତ୍ସବରେ ଜଗନ୍ନାଥ ମନ୍ଦିରରୁ ଗୁଣ୍ଡିଚା ମନ୍ଦିରକୁ ବିଶାଳ ରଥ ରେ ଜଗନ୍ନାଥ ବଳଭଦ୍ର ସୁଭଦ୍ରାଙ୍କ ମୂର୍ତ୍ତି ପରିବହନ ଅନ୍ତର୍ଭୁକ୍ତ ଏହାକୁ ଦେଖିବା ପାଇଁ ଭକ୍ତମାନେ ମେଲାଣି ଲଗାଇଥାନ୍ତି ଦୁଇହଜାର ଚଉଦ ମସିହାରେ ସବୁଠାରୁ ଅଧିକ ଭିଡ଼ ଏଠାରେ ହୋଇଥିଲା ପାଖାପାଖି ନଅଲକ୍ଷ ଲୋକ ଅ ରଥଯାତ୍ରାକୁ ଦେଖିବା ପାଇଁ ଆସିଥିଲେ ନଅଦିନ ପରେ ମୂର୍ତ୍ତି ଗୁଡ଼ିକ ପୁଣି ଫେରି ଶ୍ରୀମନ୍ଦିରକୁ ପଳାଇଆସେ ଆଉ ଅ ଏହି ଦିନରେ ଆମର ଛୁଟି ଘୋଷିତ ହୋଇଥାଏ ସ୍କୁଲ୍ କଲେଜ୍ ସବୁ ଛୁଟି ରହିଥାଏ ଆଉ ଏକ ଗୁରୁତ୍ୱପୂର୍ଣ୍ଣ ପର୍ବ ହେଉଛି ଆଶ୍ୱିନ ମାସରେ ଦୂର୍ଗା ପୂଜା ହୁଏ ଯାହାକି ଏକ ଦଶ ଦିନିଆ ପର୍ବ ଦଶଦିନ ଛୁଟି ହୋଇ ରହିଥାଏ ଏହି ଅବଧିରେ ଦେବୀ ଦୂର୍ଗାଙ୍କୁ ଶକ୍ତି ପୀଠ କିମ୍ବା ପାଣ୍ଡାଲ ନାମକ ଅସ୍ଥାୟୀ ମନ୍ଦିରରେ ପୂଜା କରାଯାଏ ନବରାତ୍ରୀ ଉତ୍ସବର ପ୍ରଥମ ନଅ ଦିନକୁ ବୁଝାଏ ଏହି ନଅ ଦିନରେ ମାଁ ଦୂର୍ଗା ନବ ଦୁର୍ଗର ନଅ ଧର୍ମ ପୂଜା କରାଯାଏ ଆଶ୍ୱିନ ମାସର ପ୍ରଥମ ଉଜ୍ଜ୍ୱଳ ଦିନ ଚନ୍ଦ୍ର ଚାଳିଶା ଦିନରେ ନବରାତ୍ରୀ ଆରମ୍ଭ ହୋଇଥାଏ ଏହା ମଧ୍ୟ ବର୍ଷର ସମାପ୍ତିକୁ ଚିହ୍ନଟ କରେ କଟକର ଦୂର୍ଗା ପୂଜା ମୂର୍ତ୍ତିର ମୁକୁଟ ଉପରେ ଓ ଏବଂ ପେ ପେଣ୍ଡାଲରେ ରୂପା ଓ ସୁନାର ତାରକସି କାର୍ଯ୍ୟର ବ୍ୟବହାର ପାଇଁ ଉଲ୍ଲେଖନୀୟ ହୋଇଥାଏ ସହରର ଏହି ସମୟ ମଧ୍ୟରେ କଟକକୁ ଅନେକ ପର୍ଯ୍ୟଟକ ଆସିଥାନ୍ତି ଆଉ ଏହାକୁ ଆକର୍ଷିତ କରାଇବା ପାଇଁ ପେଣ୍ଡାଲଧାରୀ ମାନେ ବିଭିନ୍ନ ପ୍ରକାରର ରଙ୍ଗାରଙ୍ଗ କାର୍ଯ୍ୟକ୍ରମ ସହିତ ଆଲୋକ ପ୍ରଦର୍ଶିତ କରାଇଥାନ୍ତି ପର୍ଯ୍ୟଟକ ଯାତାୟତର ବୃଦ୍ଧିକୁ ଦୃଷ୍ଟିରେ ରଖି ଏହି ସମୟରେ ସ୍ଵତନ୍ତ୍ର ଟ୍ରେନ୍ ଚଳାଚଳ କରିଥାଏ କଟକରେ ପୂଜାପୀଠ ପରେ ବିଜୟ ଦଶମୀ ଦଶ ଦିନରେ ମୂର୍ତ୍ତି ଗୁଡ଼ିକ ଅତ୍ୟଧିକ ଶୋଭାଯାତ୍ରାରେ ବାହାର କରି କାଠଯୋଡ଼ି ନଦୀରେ ମାଁଙ୍କୁ ବିଦାୟ ଦିଆଯାଏ ଆଉ ଏକ ପର୍ବ ହେଉଛି କାଳୀ ପୂଜା ଯାହାକି ଆଶ୍ୱିନ ମାସରେ ଅକ୍ଟୋବର ମାସରେ ଆସିଥାଏ ଦୂର୍ଗା ପୂଜା ଶେଷ ହେବା ପରେ ଏହା ପାଳନ କରାଯାଏ ଏହା ଦେବୀ କାଳୀଙ୍କର କ୍ରୋଧରେ ନାଚିବା ଏବଂ ଭଗବାନ୍ ଶିବଙ୍କ ଉପରେ ପାଦ ଦେବା ଭଳି କିମ୍ବଦନ୍ତି କାହାଣୀକୁ ସ୍ମରଣ କରିଥାଏ ଦୀପାବଳୀ ଏକ ଉତ୍ସବମୁଖର ପର୍ବ ଯେଉଁଥିରେ କି ଆମେ ଆମ ବଡ଼ବଡ଼ୁଆଙ୍କୁ ଡାକିଥାଉ ଯେଉଁଥିରେ ଆମେ ବାଣ ଫୁଟାଈ ବହୁତ ସାରା ଉତ୍ସବମୁଖର ବା ଆନନ୍ଦିତ ହୋଇଥାଉ ମିଠା ଦୁନିଆ ପିଠାପଣା ଏଗୁଡ଼ିକ ଅମେ ଘରେ ତିଆରି କରି ସେ ଦିନ ଆନନ୍ଦିତ ରହୁ ଅ ଦିପାବଳୀ ଭଳି ପର୍ବରେ ନଅ ଦିନରେ ନଅ ପ୍ରକାର ବେଶରେ ମାଁଙ୍କୁ ପୂଜା କରାଯାଇଥାଏ ଏଥିରେ ମାଁଙ୍କର ମେଲାଣି ବ ଯେଉଁ ବାହାରେ ଯେଉଁଟା ଭଷାଣିରେ ବାହାରେ ଏଥିରେ ବହୁତ ଲୋକ ଉତ୍ସବମୁଖର ହୋଇଥାଆନ୍ତି ଆଉ ଏହା ଏକ ବହୁତ ବଡ଼ ପର୍ବ ରୂପେ ପାଳନ କରାଯାଇଥାଏ ବାଣ ଫୁଟାଈ ଏହାକୁ ଆମେ ସ୍ୱାଗତ କରିଥାଉ ଧନ୍ୟବାଦ